ମୋର ବିଶେଷ ଶୈଳୀ କିମ୍ବା କୌଶଳୀ ଅଛି ଯାହାକି ମୋର ପରିବାରରେ ମୋତେ ବହୁତ ଭଲ ବି ପାଆନ୍ତି ମୁଁ ଭଲ ବନାଏ ମୁଁ ଭଲ ରୋଷେଇ କରିପାରେ ଯେଉଁଟାକି ମୋର ଫେଭରେଟ୍ ଡ଼ିସ୍ଟା ହେଉଛି ପନିର୍

ମୋତେ ଜଣା ଭଲସେ ଜାଣିଛି ଭଲ ତ ନାହିଁ ବାକି ମୁଁ ମୋର ପରଫେକ୍ଟ ଦେଇପାରିବି ମୁଁ ଭଲସେ ବନେଇପାରେ ମୋତେ ଘରେ ବି ପସନ୍ଦ କରନ୍ତି ମୁଁ ରୋଷେଇ କରିଲେ ତ ମୁଁ ସବୁ ଏଇସବୁ ମୁଁ ମାଆ ମୋ ମାଆଠୁ ଶିଖିଛି ଟିକେ ଟିକେ ବି ଶିଖିଛି ମୋତେ ଯେତିକି ଜଣା ଅଛି ସେତିକି ମୁଁ ଭଲ ପରଫେକ୍ଟ ମୋର ଦେଇପାରିବି ଆଉ ମୁଁ ଭଲ ମାନେ ମୋର ବେଷ୍ଟ ଦେବାକୁ ଚାହେଁ କିନ୍ତୁ ମୁଁ ଘରେ ମୋର ହାତ ତିଆରି ଖାଦ୍ୟ ବହୁତ ପସନ୍ଦ କରନ୍ତି ମୋର ରେସିପିକୁ ଭଲ ପାଆନ୍ତି ଭଲ ଅଛି କୁହନ୍ତି